ମୌସୁମୀ ଆସିବା ଦ୍ୱାରା ବହୁତ ବର୍ଷା ହୁଏ ଏବଂ ଗାଁରେ ବହୁତ ପାଣି ଜମିଯାଏ ନାଳ ନର୍ଦ୍ଦମା ପାଣି ଜମିଯାଏ ଏବଂ ବର୍ଷାର ସମ୍ମୁଖୀନ ହେବାକୁ ପଡ଼େ ବହୁତ ଦିନ ଧରି ତିନି ଦିନି ଚାରି ଦିନି ପାଞ୍ଚ ଦିନ ଏମିତି ଧରି ବର୍ଷା ହୁଏ ଘରୁ ଲୋକମାନେ ବାହାରକୁ କେହି ବାହାରି ପାରନ୍ତି ନାହିଁ ସେଥି ସକାଶେ ଇଲେକ୍ଟ୍ରିରୁ ବି ବହୁତ ପ୍ରଭାବିତ ପଡ଼େ ଇଲେକ୍ଟ୍ରି ପବନ ବର୍ଷା ପବନ ଦ୍ୱାରା ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଯାଏ ଭାଙ୍ଗିଯିବା ଦ୍ୱାରା ଇଲେକ୍ଟ୍ରିର ପ୍ରଭାବ ବହୁତ ପଡ଼େ ଇଲେକ୍ଟ୍ରି ଆସିବାକୁ ଦୁଇ ଦିନ ତିନି ଦିନ ଲାଗିଯାଏ ବର୍ଷା ଦିନେ ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି ବର୍ଷା ଦ୍ୱାରା ଗାଁରେ ନଦୀନାଳ ପାଣି ଗାଁ ଭିତରକୁ ବି ପାଣି ପଶିଯାଏ ସେଥିଦ୍ୱାରା ଆମେ ବହୁତ ଆମକୁ ବହୁତ କଷ୍ଟ କରିବାକୁ ପଡ଼ୁଛି ସେଥିପାଇଁ ବର୍ଷା ଦିନଟି ଆମର ବହୁତ କ୍ଷତି କରେ ଆମେ ବର୍ଷା ଦିନରେ କିଛି ଫସଲ କରିଦବୁ ମାନେ ସେ ଫସଲ ସବୁ ବୁଡ଼ିଯାଏ ଏଣୁ ବହୁତର ସମ୍ମୁଖୀନ ହେବାକୁ ପଡ଼ୁଛି ବର୍ଷା ଋତୁରେ ଏସବୁ ପ୍ରଭାବ ସ୍ୱାଭାବିକ ପ୍ରବଳ ବର୍ଷ ଦ୍ୱାରା ଏମିତି ବହୁତ ଫସଲ ନଷ୍ଟ ହୋଇଯାଏ